ଆମେ ହେଉଛୁଁ କଳାହାଣ୍ଡି ଆଞ୍ଚଳିକର ସଦସ୍ୟ ଆମେ କଳାହାଣ୍ଡି ଭାଷା ଏକା ଶିଖିଛୁଁ ଇ କଳାହାଣ୍ଡି ଭାଷା ଏକା ଆମ୍କୁ ଭଲ୍ ଲାଗ୍ସି କହେବାକେ ବି ଭଲ୍ ଲାଗ୍ସି ଶୁଣ୍ବାକେ ବି ଭଲ୍ ଲାଗ୍ସି ଆର୍ ଆମେ ହିନ୍ଦୀ ଭାଷା କି ଇଂଗ୍ଲିଶ୍ ଭାଷା କି ତେଲ୍ଗୁ ଭାଷା ଆମେ ନାଇ ବି କହିପାରୁ ଆରୁ ନେଇବି ଜାନୁ ହିନ୍ଦୀ ଭାଷା ଟିକେ ଟିକେ କହିପାର୍ସୁଁ ହିନ୍ଦୀ ଭାଷା ବାହାର୍କେ ଗଲେ ମାତର୍ ହିନ୍ଦୀ ଭାଷା ବେଶୀ ଚଲୁଛେ ଅରୁ ହିନ୍ଦୀରେ ବି ବେଶୀ ଲୋକ୍ କଥା ହେଉଛନ୍ ବି ବୁଝିବି ହେସି ହେଲେ କହେବାକେ ଟିକେ ଆମ୍କୁ ଟିକେ ଭିଡ଼୍ ଏକା କହିବି ପାର୍ସୁଁ ବି ଟିକେ ଟିକେ ଯେ ଆରୁ ଆମର୍ ଇ କଳାହାଣ୍ଡି ଭାଷା ଆଞ୍ଚଳିକ ଭାଷା ହେଲା ହେଲା ଆମର୍ ଏକା ଭଲ୍ ଲାଗ୍ସି ହେଲେ ହେଲେ ଇ ଆଞ୍ଚଳିକ ଭାଷାକେ ଛାଡ଼ିଦେଲେ ବି ଆରୁ ଯାହାର୍ ଭାଷା ତାହାକେ ଭଲ୍ ଲାଗ୍ସି ଏକା ହିନ୍ଦୀ ଲୋକ୍କେ ବି ତେଲ୍ଗୁ ଲୋକ୍ ତେଲ୍ଗୁ ଲୋକ୍କେ ବି ତାଙ୍କର୍ ଭାଷା ଭଲ୍ ଲାଗ୍ସି କଟ୍କିଆ ଲୋକ୍ ହେଲା ଆମ୍କୁ ଆମର୍ ଇ ଆଞ୍ଚଳିକ ଭାଷା ଏକା ଆମ୍କୁ ଭଲ୍ ଲାଗ୍ସି